ମୁଁ ଭାବୁଛି କି ଟେକ୍ନୋଲୋଜି ଆମକୁ ବହୁତ ଆଗକୁ ନେଇଯାଉଛି ଏବଂ ଟେକ୍ନୋଲୋଜି ଦ୍ୱାରା ସବୁକିଛି ସାଧିତ ହେଉଛି ତେଣୁ ଟେକ୍ନୋଲୋଜି ଆଜି ବହୁତ ଆଗରେ ଏବଂ ଟେକ୍ନୋଲୋଜି ଦ୍ୱାରା ଆଜି ସବୁକିଛି ସମ୍ଭବ ହୋଇଛି ବା ଯାହା କିଛି ବି ଦୁନିଆ ଚଲୁଛିି ଆଜି ଟେକ୍ନୋଲୋଜି ମାଧ୍ୟମରେ ସବୁ କିଛି ସାଧିତ ହୋଇଛି ଫଳତଃ କ'ଣ ହେଉଛି ନା ଆଜି ଟେକ୍ନୋଲୋଜି ବହୁତ ଆଗକୁ ଯାଇଛି